ମୁଁ ଗୀତ ଶୁଣିବାକୁ ବହୁତ ପସନ୍ଦ କରେ ମୁଁ ମୋର ଫ୍ରି ଟାଇମ୍ରେ ମଧ୍ୟ ଗୀତ ଶୁଣିବାକୁ ବହୁତ ପସନ୍ଦ କରେ ମୋତେ ଯେଉଁ ସବୁ ପୁରୁଣା କାଳିଆ ଗୀତ ସେଗୁଡ଼ାକ ବହୁତ ପସନ୍ଦ ମୋତେ ବେଶୀକରି ଯୋଉ ଆମର ଲତା ମଙ୍ଗେସ୍କର୍ ଅଛନ୍ତି କୁମାର ସାନୁ ଏମାନେ ସମସ୍ତଙ୍କର ଗୀତ ଗୁଡ଼ାକ ମୋତେ ବହୁତ ବଢ଼ିଆ ଲାଗେ ତ ସେମାନେ ଯୋଉ ପୁରୁଣା କାଳିଆ ଯେମିତିକା ଗୀତ ଗାଆନ୍ତି ସେ ଗୀତରେ ସବୁକିଛି ବୁଝା ଆସେ ମୁଁ ଟିକେ ପୁରୁଣା କାଳିଆ ହିନ୍ଦୀ ଗୀତ ବଢ଼ିଆ ଲାଗେ ଓଡ଼ିଆ ଗୀତ ଗୁଡ଼ାକ ବି ଭଲ ଲାଗେ କିନ୍ତୁ ହିନ୍ଦୀ ଗୀତ ଗୁଡ଼ାକ ଟିକେ ଶୁଣିବାକୁ ବି ବଢ଼ିଆ ଲାଗେ ତ ମୁଁ ବେଶୀ ଟିକେ ସେ ଲତା ମଙ୍ଗେସ୍କର୍ ଉଦିତ୍ ନାରାୟଣ ଏଗୁଡ଼ାଙ୍କର ଗୀତ ଟିକେ ଶୁଣିବାକୁ ବହୁତ ପସନ୍ଦ କରେ ଏବଂ ଆମର ଗୀତ ଗୁଡ଼ିକ ବି ବହୁତ ପ୍ରସିଦ୍ଧ ଏବେକାର ନୂଆ ନୂଆ ଗାୟକ ସବୁ ବାହାରି ଗଲେଣି ଯେଉଁ ସେମାନେ ବି ବହୁତ ଭଲ ଭଲ ଗୀତ ଗାଉଛନ୍ତି ଏବଂ ଆମ ଓଡ଼ିଆ ଗୀତ ଗୁଡ଼ାକ ବି ବହୁତ ମୋତେ ବି ପସନ୍ଦ ଆମ ଓଡ଼ିଆର ପୁରୁଣା କାଳିଆ ଗୀତ ଗୁଡ଼ାକ ସବୁ ଯୋଉ ଉଣେଇଶହ ମସିହା ଗୀତ ଗୁଡ଼ାକ ସେଗୁଡ଼ାକ ବି ବହୁତ ଶୁଣିବାକୁ ପସନ୍ଦ ଲାଗେ